ମୁଁ ଓଡ଼ିଆ ମୋ ବାପା ମାଙ୍କ ଠାରୁ ଶିଖିଛି ମୋ ପୂର୍ବ ପୁରୁଷ ସମସ୍ତେ ଓଡ଼ିଆ ହିଁ କୁହନ୍ତି ତ ମୁଁ ସେମାନଙ୍କ ପାଖରୁ ଶିଖିକି ଓଡ଼ିଆ ହିଁ କହିଲି ଓଡ଼ିଆ ଭାଷା ବିଷୟରେ ମୋର ଅଭିଜ୍ଞତା ମୁଁ ତେଇଶି ବର୍ଷ ହେଲା ମୋତେ ଓଡ଼ିଆ ଭାଷା ବିଷୟରେ ଯାହା ପଚାରିବେ ଯାହା କହିବେ ଲେଖିପାରିବି ପଢ଼ିପାରିବି ଓଡ଼ିଆ ଯାହା ଓଡ଼ିଆ ଭାଷା ବିଷୟରେ ଯାହା ପଚାରିବେ ସବୁ କିଛି ମୁଁ ଓଡ଼ିଆ ବିଷୟରେ କରିପାରିବି ଯେହେତୁକି ମୋତେ ତେଇଶି ବର୍ଷର ମୁଁ ଓଡ଼ିଆଟା କହିପାରୁଛି ଓ ତେଇଶି ବର୍ଷ ହେଲା ତ ମୁଁ ଓଡ଼ିଆ ଭାଷାଟା ଭଲରେ କହିପାରିବି